ବୈଜ୍ଞାନିକମାନେ ଉଦ୍ଭାବନ କରିଥିବା କେତେଗୁଡ଼ିଏ ଜିନିଷର ନାମ ହୋଉଛି ମୋବାଇଲ ଫୋନ କମ୍ପ୍ୟୁଟର ଟିଭି ରେଡ଼ିଓ ଏମିତି କି ଟିଭି ଦ୍ୱାରା ଯେମିତି କି ଲୋକମାନେ ମନ ଟିଭିକୁ ଦେଖି ମନୋରଞ୍ଜନ କରିପାରୁଛନ୍ତି ଓ ସେମାନେ ଆଗକୁ ବାତ୍ୟା ଆସୁଛି କି ବନ୍ୟା ଆସୁଛି ଏହାର ଖବର ମଧ୍ୟ ଠିକ ସମୟରେ ପାଇପାରୁଛନ୍ତି ଲୋକମାନେ ଯାହାଦ୍ୱାରା ମାନେ କି ଲୋକମାନଙ୍କର କିଛି ଅସୁବିଧା ହେଉ ନାହିଁ ସେମିତି ରେଡ଼ିଓରେ ମଧ୍ୟ ଲୋକମାନେ ଶୁଣିବାକୁ ପାଉଛନ୍ତି ଯେ ଆଗକୁ କ'ଣ କ'ଣ ସବୁ ଦୁର୍ଘଟଣା କୁଆଡ଼େ ଘଟିଛି କି କାହାର କି ବାତ୍ୟା ଓ ବନ୍ୟାର ଏହାର ଖବର ମଧ୍ୟ ଲୋକମାନେ ଠିକ ସମୟରେ ପାଇପାରୁଛନ୍ତି ଯାହାଦ୍ୱାରା ଲୋକମାନଙ୍କ ସୁବିଧା ଅଧିକ ହେଉଛି ସୁବିଧା ସହଯୋଗ ହେଉଛି ତ ସେମତି ଟିଭି ମାଧ୍ୟମରେ ଲୋକ ବାହାର ବାର ଅନ୍ୟଦେଶର ଖବର ମଧ୍ୟ ଜାଣିବାକୁ ପାଉଛନ୍ତି ମୋବାଇଲ ଫୋନ ବି ସେମିତି ଅନ୍ୟ ମୋବାଇଲ ବି ମଧ୍ୟ କେତେଗୁଡ଼ିଏ ଜିନିଷ କି କେତେଗୁଡ଼ିଏ ଜିନିଷ ବି ଲୋକ ଜାଣିବା ପାଇଁ ପାଉଛନ୍ତି ଲୋକମାନେ କେତେଗୁଡ଼ିଏ ଜିନିଷ ପାଉଛନ୍ତି ଓ କେତେଗୁଡ଼ିଏ ଖବର ମଧ୍ୟ ଲୋକ ବା ଅନ୍ୟାନ୍ୟ ଦେଶର କି ଅନ୍ୟାନ୍ୟ ରାଜ୍ୟର ଖବର ମଧ୍ୟ ବି ଲୋକମାନେ ଜାଣୁଛନ୍ତି